ହଁ ଆଜିକାଲିର ଯେଉଁ ନୂଆ ବାଇକ ଚାଳକମାନେ ଚଲାଉଚନ୍ତି ସେମାନେ ବହୁତ ସ୍ପୀଡିରେ ଚଲାଉଛନ୍ତି ଏକରେ ହେଲମେଟ ପିନ୍ଧୁନାହାନ୍ତି ଦୁଇରେ ଟ୍ରାଫିକ ନିୟମ ମାନୁନାହାନ୍ତି ତିନିରେ ସ୍ପୀଡିରେ ଚଲାଇବା ଫଳରେ କାହାର କ'ଣ କ୍ଷତି ହେବ କି ମୋ'ର କ'ଣ କ୍ଷତି ହେବ ମୋ' ପରିବାରର କ୍ଷତି ହେବ ଏ କଥା ବି ମଧ୍ୟ ଚିନ୍ତା କରୁନାହାନ୍ତି କିନ୍ତୁ ନିୟମ କଡାକଡି ଭାବରେ ପୋଲିସଙ୍କ ଦ୍ୱାରା କଲେ ଡ୍ରାଇଭିଂ ଲାଇସେନ୍ସ ପ୍ରଥମେ ରହିବା ଦରକାର ଏତିକି ଲିମିଟରେ ଗାଡ଼ି ଚଲେଇବା ଦରକାର ହେଲମେଟ ପିନ୍ଧିବା ଦରକାର ଏସବୁ କରିବା ନିହାତି ଜରୁରୀ ଏବଂ ଆବଶ୍ୟକତା ମନେ କରୁଛୁ